ପଡ଼ିଶା ଘରର ପାଞ୍ଚ ଜଣ ଲୋକଙ୍କ ନାମ ହେଉଛି ରମେଶ ଚନ୍ଦ୍ର ଖୁଣ୍ଟିଆ ତ୍ରିନାଥ ଖୁଣ୍ଟିଆ ରମେଶ ଚନ୍ଦ୍ର ବେହୁରା କିଶୋର ଚନ୍ଦ୍ର ମହାନ୍ତି ପ୍ରଫୁଲ କୁମାର ମହାନ୍ତି